ହଁ ଆମ ଅଞ୍ଚଳରେ ପ୍ରାକୃତିକ ସମ୍ପଦ ଅଛି ଯାହାକି ପାଣି ପଥର ଖଣି ପଥର ଅଛି ତା'ପରେ ବହୁତ ଗଛବୁର୍ଛ ଅଛି ବ୍ୟବସାୟ ଗଛକୁ ଆମର ଜାଳ ହିସାବରେ ଆମେ ବ୍ୟବସାୟ କରିପାରିବା ପାଣିକି ଏବେ ବୋତଲରେ ପୁରେଇକି

ବ୍ୟାରେଲରେ ପୁରେଇକି ଦେଇପାରିବା ଆଉ କାଠ ପ୍ରାକୃତିକ ସମ୍ପଦ ଏବେତ ସେଗୁରା ସବୁ ବିଲୁପ୍ତ ହେଇଗଲାଣି କାହା ଜଙ୍ଗଲରୁ କାଠ କାଟିକି ଆଣିବା ତାକୁ ବିଡ଼ା କରିକି ବିକ୍ରି କରିପାରିବା ଖଣିରେ ଆଗରୁ ଆମର ଏଇ ପାଖରେ ସବୁ ଯେଉଁ ପଥର ଯାଗାରେ ପଥର ତଡ଼ା ହେଲା ପଥର ତଡ଼ିକି ତାକୁ କାଟିକି ତା ସାଇଜ୍ ଅନୁସାରେ ତାକୁ କାଟିକି ବି ତାକୁ ବ୍ୟବସାୟ ଆକାରରେ ବି ତୁମେ